ଆମେ ଯେତେବେଳେ ଚୁଲିରେ ରୋଷେଇ କରିଥାଉ ସେତେବେଳେ ଅଗ୍ନି ଦେବତାକୁ ଦେଇଥାଉ କାରଣ ଅଗ୍ନି ଦେବତା ଆମକୁ ରୋଷେଇରେ ସାହାଯ୍ୟ କରେ ଭଲ ବି ରୋଷେଇ ହୁଏ ଆମେ ଯେତେବେଳେ ବାହାରୁ କିଛି ଖାଦ୍ୟ ଆଣିଥାଉ ଖାଇବା ଆଗରୁ ବାରିଆଡ଼େ ଟିକେ ଆମେ ଥୋଇ ଦେଉ କାରଣ ପିତୃପୁରୁଷ ମାନେ ବି ବୁଲାବୁଲି କରୁଥିବେ ଅନଉଥିବେ ସେଇଥିପାଇଁ ତାଙ୍କୁ ଆମେ ଟିକିଏ ଦେଇଥାଉ ଆଉ ଯେତେବେଳେ ଆମେ ମିଶିକି ଏକାଠି ଖାଉ ସେତେବେଳେ ଆମେ ଯାହା ବି ଖାଉଥାଉ ସେହି ଟାଇମରେ ଭାତ ହେଉ ଡାଲି ତରକାରୀ ଏମିତିକି ଭଜା ଯେକୌଣସି ଜିନିଷ ଆମେ ସେଇଠି ଥୋଉ ତାପରେ ପାଣି ଦେଇକି ଆମେ ନିଜେ ଖାଇବା ଆରମ୍ଭ କରିଥାଉ